ଭବିଷ୍ୟତରେ ଯଦି ଆମେ ଓଡ଼ିଶାରେ କଳା ଏବଂ ଶିଳ୍ପ ରାଜ୍ୟ ସହିତ ସାଂସ୍କୃତିକ ଏବଂ ସମାଜକୁ ବିକଶିତ କରିବା ପାଇଁ ଆମେ ପଢ଼ିବୁ ତେବେ ଆମେ ଛୋଟ ଛୁଆମାନଙ୍କୁ ଛୋଟ ବେଳରୁ ହିଁ ପାଠ ପଢ଼ାଇବା ଭଲସେ ସେମାନଙ୍କୁ ପାଠ ପଢ଼ାଇକି ସେମାନଙ୍କୁ ଆମେ କହିବା ଭବିଶ୍ୟତରେ ଓଡ଼ିଶାର କଳା ହେବା ସେମାନେ ସମସ୍ତଙ୍କର ଗୋଟେ ନା ଗୋଟେ ଦକ୍ଷତା ଥାଏ କେହି କ କଳାକାର ହେବେ ତ କେହି ଶିଳ୍ପ ରାଜ୍ୟରେ ସାଂସ୍କୃତିକ ହେଇଥିବେ ଇତ୍ୟାଦି ଏହି ପ୍ରକାରର ଅନେକ ଯିଏ ଯେମିତି ହେଇପାରିବ କଳା ହେଉଛିି ଗୋଟେ ପ୍ରକାରର ଦକ୍ଷତା ସମସ୍ତଙ୍କର ନଥାଏ ସାଂସ୍କୃତିକ ଶିଳ୍ପ ହେଉଛିି ସେହି ପ୍ରକାର ଆଉ ଗୋଟେ ଦକ୍ଷତା ଏହି ପ୍ରକାର ଉପରି ଅନେକ ଦକ୍ଷତା ହେଉଛିି ଯାହା ସମସ୍ତଙ୍କ ଠାରେ ନଥାଏ ଯିଏ ଯେମିତି ରଖିପାରେ ଟେକ୍ନୋଲୋଜି ସହିତ ଆମେ ଖାପ ଖୁଆଇ ଖୁଆଇ ଚଳିପାରିବା ଯଦି ଆମେ ଟେକ୍ନୋଲୋଜିକୁ ଭଲ ଭାବରେ ୟୁଜ୍ କରିବା ଭଲ ଭାବରେ ୟୁଜ୍ କରିଲେ ଆମେ ଟେକ୍ନୋଲୋଜିକୁ ବଢ଼ାଇ ପାରିବା ତାହାର ତା'ର ଉନ୍ନତ ହେଇପାରିବ ଉନ୍ନତ ଗୁଣବତ୍ତା ହେଇପାରିବ ଅଧିକ ନବସୃଜନ ମଧ୍ୟ ହେଇପାରିବ ଟେକ୍ନୋଲୋଜିକୁ ଆମେ ଭଲରେ ୟୁଜ୍ କଲେ ସେଇଟା ମଧ୍ୟ ଭଲ ସେଇଟା ବି ଭଲ ଜିନିଷ କିଛି ଖରାପ ନୁହେଁ ସେସବୁ ତେଣୁ ଏହିପରି ଭାବରେ ଆମେ ସବୁ ଜିନିଷକୁ ଉନ୍ନତ କରିବା